ହ୍ୟାଲୋ ହ୍ୟାଲୋ କିଏ କହୁଥିଲେ ଆପଣ କଣ ନେବେ କଣ ମାନେ କ'ଣ ଆପଣଙ୍କ ଦରକାର କଣ ନେବା ପାଇଁ ଚାହୁଁଛନ୍ତି ଆହୁରି ବହୁତ କିଛି ଆଇଟମ୍ ଅଛି କ'ଣ ନେବାକୁ ଚାହୁଁଛନ୍ତି ଚିକେନର ଚିକେନ ମସଲା ହବ ଚିକେନ ବିରିୟାନୀ ହବ ଆଉ ଚିକେନ ଉପରେ ହଉ କି ଅଲଗା କିଛି ଆଇଟମ୍ ଉପରେ ଅଛି ସବୁ କ'ଣ ନେଇପାରିବେ ଯାହା ଚାହିଁବେ ସେୟା ନେଇପାରିବେ ଅର୍ଡ଼ର ଦେଇପାରିବେ ଚ ଚିକେନ ଚିକେନ ଚିକେନ କରି ଅଛି ତିନିଶହରୁ ସାଢ଼େ ତିନିଶହ ଭିତରେ ଆଉ ଚିକେନ ମସଲା ମାନେ ଗ୍ରେଭି ବାଲା ଯୋଉ ସିଏ ଅଛି ଦୁଇଶହ ସିଏ ଅଛି ଚାରିଶହ ପଚାଶ ଅଛି ଆଉ ଆଜ୍ଞା ରେଟ୍ ଚିକେନ କିଲୋ କେତେ ହେଲାଣି ଆଉ ତେଲ ମସଲା ସବୁ ତ ପୁଣି ଆଉ ଏତେ କହିଲେ କେମିତି ହବ ପୁଣି ଦେଖୁଛନ୍ତି ତ ରେଟ୍ କେଉଁ ଦର୍ଦାମ୍ ଛୁଇଁଲାଣି ପିଆଜ ରସୁଣ ଅଦା ସବୁ ଜିନିଷର ରେଟ୍ ଦେଖୁନାହାନ୍ତି ହଁ ହଁ ରେଡ଼ି ହେଇଯିବ କେତେ କେତେବେଳେ କେତେ ଟାଇମ୍ରେ କେତେବେଳେ ଦରକାର କେତେଟା ବେଳେ କେଉଁ ଦିନ ଅହ ତ ଖାଲି କେବଳ ଚିକେନ ମସଲା ନା ଆଉ କଣ ଆଉ କୌଣସି ଆଇଟମ୍ ଉପରେ ପନିର ଅଛି ଛତୁ ମସରୁମ୍ ଅଛି ଆଉ କୋବି ଚିଲି ଫିଲି ଉପରେ ଆସିବ ଯାହା ଆପଣ ଖୋଜିବେ ଆପଣ ଆସିଲେ ଆମର ମେନୁ ଦେଖିଦେବେ ସେଥିରେ ଯାହା ଯାହା ଥିବ ଆପଣ ଅର୍ଡ଼ର କରିପାରିବେ ଆଉ ହଉ ହଉ ଧନ୍ୟବାଦ